ଘରର ଅଗଣାରେ ଆମର ବଗିଚା ଅଛି ସେ ବଗିଚାରେ ଆମର ବିଭିନ୍ନ ପ୍ରକାର ପନିପରିବା ଚାଷ ହୁଏ ଆଳୁ ବାଇଗଣ କଖାରୁ ଶାଗ ବିନ୍ସ୍ ଝୁଡ଼ଙ୍ଗ ଛୁଇଁ ନୋଧି ଛୁଇଁ ଏସବୁ ଚାଷ କରାଯାଏ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ବି ଲଗା ହୁଏ ଫୁଲ ଗଛ ଫୁଲ ଟଗର ଗଛ ମନ୍ଦାର ଗଛ କନିଅରି ଗୋଲାପ ମନ୍ଦାର ହରଗୌରା ଗେଣ୍ଡୁ ଫୁଲ ଏହିସବୁ ଗଛ ଲଗା ହୁୁଏ ବଗିଚାରେ ବିଭିନ୍ନ ପ୍ରକାର ଶାଗ କୋଶଳା ଶାଗ ପାଳଙ୍ଗ ଶାଗ ଖଡ଼ା ପୋଇ

ସବୁ ଶାଗ ପ୍ରକାର ବଗିଚାରେ ଚାଷ କରାଯାଏ ସବୁ ବିଭିନ୍ନ ପ୍ରକାର ବଗିଚାରେ ଚାଷ କରାଯାଏ